ଶିକ୍ଷିତ ହବା ଦ୍ଵାରା ମଣିଷ ବହୁତ ଭଲ ଭାବରେ ଚାଲିଥାଏ ତା'ର ବୁଦ୍ଧି ଜ୍ଞାନ ବଳ କୌଶଳ ଏବଂ ଭଲ ଭାବରେ ଚାଲିଥାଏ ଏବଂ ଅଶିକ୍ଷିତ ହେବା ଦ୍ଵାରା ସିଏ କିଛି ଜିନିଷ ଭଲ ଭାବରେ ଜାଣିପାରିବ ନାହିଁ କିମ୍ବା କୌଣସି ଜିନିଷ କିଛି ମାତ୍ରାରେ କିଛି ସେ ମୂର୍ଖ ଭାବରେ କିଛି ଜାଣିପାରିବ ନାହିଁ